ଖୋର୍ଦ୍ଧା ଜିଲ୍ଲାରେ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟ ଖୋର୍ଦ୍ଧାରେ ରହିଛି ଏବଂ ନିକଟସ୍ଥ ଜଟଣୀ ଠାରେ ମଧ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି ସେଇଠି ଅନେକ ରୋଗୀ ସମସ୍ତ ପ୍ରକାର ସୁବିଧା ନେଉଛନ୍ତି ତା' ସହିତ କେତେ ଗୁଡ଼ିଏ ବେସରକାରୀ କ୍ଲିନିକ ମଧ୍ୟ ଖୋଲାଯାଇଛି ଏବଂ ସେଠାରେ ଦକ୍ଷ ଡାକ୍ତରମାନେ ଆସି ରୋଗୀମାନଙ୍କର ସେବା ପାଇଁ ସେମାନେ ସମୟ ଦେଉଛନ୍ତି ଏହା ସହିତ ଛୋଟ ଶିଶୁଙ୍କ ଠାରୁ ଆରମ୍ଭ କରି ବୃଦ୍ଧା ଅବସ୍ଥାରେ ବିଭିନ୍ନ ପ୍ରକାର ଚିକିତ୍ସା ଶିଶୁମାନଙ୍କର ଛୋଟ ବୟସରୁ ସେମାନଙ୍କର ଟିକାକରଣ ଏବଂ ବିଭିନ୍ନ ସୁବିଧା ଅସୁବିଧାରେ କ୍ରିଟିକାଲ କେସରେ ମଧ୍ୟ ସେମାନେ ସେ ସୁବିଧା ନେଇପାରୁଛନ୍ତି ଏବଂ ଏହାର ଆମରି ଏହି ନିକଟସ୍ଥ ଏହି ଆମର ମଧ୍ୟ ଗୋଟିଏ ହୋମିଓପାତିକ୍ ସରକାରୀ ହସ୍ପିଟାଲ ରହିଛି ସେଇଠି ମଧ୍ୟ ପ୍ରତିଦିନ ଶହେ ଶହେରୁ ଉର୍ଦ୍ଧ ରୋଗୀ ଉପକୃତ ହେଉଛନ୍ତି ଏବଂ କେତକ କ୍ରୋନିକ୍ ପୁରୁଣା ରୋଗ ଯେଉଁଟାକି ତାର ମଧ୍ୟ ନିରାକରଣ ହୋଇପାରୁଛି ତେଣୁ ଏଥିପାଇଁ ସମସ୍ତେ ଖୁସି ଅଛନ୍ତି ଏବଂ ଏହାର ପରବର୍ତ୍ତୀ ସମୟରେ ଆଉ ଟିକେ ଉତ୍ତରତର ଉନ୍ନତି କରିବା ପାଇଁ ଆମେ ସମସ୍ତେ ଚିନ୍ତା କରୁଛୁ